ଘରେ ରୋଷେଇ ହେଇନଥିବାରୁ ଫୋନ କରିକି ଅର୍ଡ଼ର କରିବାକୁ ଫାଷ୍ଟରେ ରେଷ୍ଟୁରାଣ୍ଟ କେଉଁ ପାଖରେ ଅଛି କେତେ ଦୂର ତା'ପରେ ସେଠିର ଖାଦ୍ୟ ବ୍ୟବସ୍ଥା କେମିତି ତେଲ ମସଲା କେତେ ପଡ଼ୁଛି ତାର ରେଣ୍ଟ କେତେ ପଇସା କେତେ ପଡ଼ୁଛି ତା'ପରେ ତାର ଡେଲିଭେରି ଚାର୍ଜେସ୍ କେତେ ନଉଛନ୍ତି ସବୁ ବୁଝିବାକୁ ପଡ଼ିବ ଆଉ ଖାଇବାର ସ୍ୱାଦ କେମିତି ଅଛି ସବୁ ଜାଣିକି ଅର୍ଡ଼ର କରିବ